ଭାରତରେ ତିନି ପ୍ରକାର ବ୍ୟଞ୍ଜନ ମଧ୍ୟରୁ ସର୍ବପ୍ରଥମେ ଭାତ ରୁଟି ଏବଂ ବିରିୟାନୀ ଲୋକପ୍ରିୟ ବ୍ୟଞ୍ଜନ ମସଲା ହିସାବରେ ଅଦା ରସୁଣ ପିଆଜ ଗୋଲମରିଚ ଗୁଜୁରାତି ଜିରା

ଏବଂ ସୋରିଷ ମଧ୍ୟ ମସଲା ହିସାବରେ ଦୈନଦିନ ଜୀବନରେ ଲୋକମାନଙ୍କର ପ୍ରଚୁର ପରିମାଣରେ ବା ବହୁ ପରିମାଣରେ ବ୍ୟବହୃତ ହୋଇଥାଏ